ଏବେ ଆମର ମେଡିକାଲ ରେ ଆଗ ଅପେକ୍ଷା ବହୁତ ଭଲ ଭାବ ରେ ଦେଖୁଛନ୍ତି ଡାକ୍ତର ମାନେ ବହୁତ ମାନେ ନିଜ ସାଙ୍ଗ ପରିକା ଭଲରେ କଥା ହେଉଛନ୍ତି ଭଲ ରେ ଦେଖୁଛନ୍ତି ଦେହ କେମିତି କ'ଣ ହେଉଛି କ'ଣ ସୁବିଧା ଅସୁବିଧା ସବୁକିଛି ଭଲ ରେ ପଚାରୁଛନ୍ତି ବହୁ ମେଡ଼ିସିନ ମାଗଣାରେ ବି ମିଳିଯାଉଛି କିଛି କିଛି ଟା ମେଡ଼ିସିନ ଅଛି ଆମକୁ କିଣିବାକୁ ପଡୁଛି ବହୁତ ମାଗଣାରେ ମିଳିଯାଉଛି ଆମକୁ ଯେଉଁ ଯେତେ ବେଶୀ ଦେହ ଖରାପ ହେଉଛି ଯେଉଁ ସ୍ୱାସ୍ଥ୍ୟ କାର୍ଡ ସବୁ ମିଳୁଛି ଏବେ ସେଥିରେ ବହୁତ ବଡ଼ ବଡ଼ ରୋଗ ର ବି ସବୁ ମାନେ ବିନା ମାଗେଣାରେ ବିନା ପଇସାରେ ହିଁ ସବୁ ଦେଖା ହୋଇଯାଉଛି ଭଲ ହୋଇଯାଉଛନ୍ତି ସମସ୍ତେ ଆଉ ଏହିଠି ସବୁ ଭଲ ଅଛି ପାଖାପାଖି ରେ ଦେଖାଇବାକୁ ହେନ୍ତି ଅଳ୍ପ କିଛି ରୋଗ ହେଲେ ଜର ଥଣ୍ଡା କାଶ

ଭଲ ମାନେ ସେତେ ଭଲ ଡାକ୍ତର ବି ରହୁନାହାନ୍ତି ସବୁ ବେଳେ ଡାକ୍ତର ରହୁନାହାନ୍ତି ନା ସେମିତି ଟାଇମ ଅନୁଯାଇ ଯେମିତି କଟକ ରେ ପୁରା ରହନ୍ତି ପୁରା ଦିନ ରେ ଜଣେ ଆଉ ରାତି ରେ ଜଣେ ଏମିତି ରହନ୍ତି ଏହିଠି ସେମିତି ରୁହନ୍ତି ନି ଏମିତି ବସ ଟାଇମ ରେ ଯେତିକି ସମୟରେ ଏତିକି ୟେ ସେତିକି ରହୁଛନ୍ତି ସେ ସେ ସେଥିପାଇଁ ଯଦି ଅତି ଗୁରୁତ୍ୱର ରୋଗୀ କିଏ ରହୁଛନ୍ତି ତାହେଲେ ଆମକୁ କଟକ ସ୍ଥାନାନ୍ତରିତ କରିଦିଅନ୍ତି ଆମେ ଏହିଠି ଦେଖାଇ ଦୁଖାକି ଆସୁ ଆଉ କୋଭିଡ଼ ସମୟରେ ମୋର ଅଭିଜ୍ଞତା ସେମିତି କିଛି ଭଲ କି ଖରାପ ୟଏ ନଥିଲା ଘରେ ତ ଆମେ ବାସ ଥିଲୁ ସେହି ଅଙ୍ଗନ ବାଡ଼ି ଆଶାକର୍ମୀ ଏହିମାନେ ଯାହା କିଛି ଯେଉଁ ଟେଷ୍ଟେ ଫେଷ୍ଟେ କରନ୍ତି ସବୁ କିଛି ଆଉ ସବୁ ଭଲ ମାନେ ଶିଖାନ୍ତି କି କୋଭିଡ଼ ରେ ଏମିତି ବଞ୍ଚିବାକୁ ପଡ଼ିବ ତମକୁ ଏମିତି ମାକ୍ସ ପିନ୍ଧିବାକୁ ପଡ଼ିବ ଏମିତି ସାନିଟାଇଜରରେ ହାତ ଧୋଇବ ସାବୁନ ହାତ ଧୋଇ ଖାଇବ ବାହାରେ କାହା ସହିତ ମିଶିବନି ଏମିତି ସବୁ ମୋର ଅଭିଜ୍ଞତା କୋଭିଡରେ ଥିଲା